ଆମ ସଂସ୍କୃତ ଭାଷା ହେଉଛି ଓଡ଼ିଆ ଭାଷା ଏବଂ ସେଥିପାଇଁ ସବୁ ଓଡ଼ିଆରେ ନୃତ୍ୟ ହୁଏ ଗୀତ ହୁଏ ସବୁ ପ୍ରକାର ଯାହା ଯେଉଁଠି ଯାଉଛିି ଓଡ଼ିଆରେ ସବୁ ଏକା ଓଡ଼ିଆରେ ହେଉଛିି ଆମ ସମ୍ବଲପୁରୀ ନୃତ୍ୟ ବି ଓଡ଼ିଆରେ ପୁରୀ ପୁରୀ ମଧ୍ୟରେ ଓଡ଼ିଆ ହେଉଛିି ସବୁ ଆଡ଼େ ଓଡ଼ିଆ ଆମ ଯାତ୍ରାବେଶ ଓଡ଼ିଆରେ ହେଉଛି ନାଟକ ଯାତ୍ରା ସବୁ ପ୍ରକାର ଇତ୍ୟାଦି ଓଡ଼ିଆରେ ହେଉଛି